ଓଡ଼ିଶାରେ ବାର ମାସରେ ତେର ପର୍ବ ହୋଇଥାଏ ଏବଂ ଓଡ଼ିଶାରେ ପ୍ରସିଦ୍ଧ ମନ୍ଦିର ହେଲା ପୁରୀ ଠାରେ ଜଗନ୍ନାଥ ମନ୍ଦିର ଏହି ଜଗନ୍ନାଥ ମନ୍ଦିରକୁ ବହୁତ ଦେଶରୁ ଲୋକମାନେ ଦେଖିବା ପାଇଁ ଆସିଥାନ୍ତି ଏବଂ ଓଡ଼ିଶାରେ ଦୋଳଯାତ୍ରା ରଥଯାତ୍ରା ଇତ୍ୟାଦି ବହୁତ ପ୍ରସିଦ୍ଧ ଥାଏ ଏବଂ ଓଡ଼ିଶାର ଏହି ମନ୍ଦିର ମାନେ ବହୁତ ପ୍ରକାର ମନ୍ଦିର ମାନେ ଥାଏ ଯେଉଁଟା ସୋନପୁର ଜିଲ୍ଲାରେ ବି ବହୁତ ମନ୍ଦିର ଅଛି ଇତ୍ୟାଦି ଏହି ଦେଶକୁ ଏହି ରାଜ୍ୟକୁ ସବୁ ଦେଶରେ ପ୍ରସିଦ୍ଧ ବୋଲି ଜାଣିଥାନ୍ତି କାରଣ ଏହି ଦେଶଟା